ମାଛ ଧରାକୁ ସଫଳ କରିବା ପାଇଁ ଆମେ ମାଛକୁ ଜାଲ ମାଧ୍ୟମରେ ଧରିଥାଉ ଏବଂ ଭଲ ଭାବରେ ପକେଇ ଧରିଥାଉ ଏବଂ ମାଛ ଧରିବା ସମୟରେ ଆମେ ଉତ୍ସାହିତ କରିବା ପାଇଁ ସାମୁହିକ ଭାବରେ ଗୀତ ଗାଇଥାଉ